ଆମେ ଗୋଟେ ବାଣିଜ୍ୟ ଆରମ୍ଭ କରିବାକୁ ହେଲେ ପ୍ରଥମେ ଆମକୁ ପଇସାର ଆବଶ୍ୟକତା ରହିଛି ଆଉ ପଇସାଟି ଆମର କାରଣ ଜଣେ ଗରିବ ଜଣେ ମୁଲିଆ ଘରର ଲୋକ ସେ ଗୋଟେ ବାଣିଜ୍ୟ କରିବାକୁ ବାହାରିଲା ବେଳେ ପାଖରେ ପଇସା ନଥାଏ ତେଣୁ ସେ କ'ଣ କରେ ଗୋଟେ ପାଖଆଖରେ ଥିବା ବ୍ୟାଙ୍କରୁ ଯାଇ ଏଲ୍ଆଇସି ହେଉ ବଜାଜ୍ ଫାଇନାନ୍ସ ଯେମିତି ବିଭିନ୍ନ ପ୍ରକାରର ସବୁ ବ୍ୟାଙ୍କମାନ ରହୁଛି ସେଥିରୁ ସେ ଲୋନ୍ ପାଇଁ ଆପ୍ଲାଏ କରନ୍ତି ଆଉ ଲୋନ୍ ଆପ୍ଲାଏ କଲା ପରେ ସେ ପଇସାଟିକୁ ଆଣି ବେପାରରେ ଲଗାନ୍ତି ଗୋଟେ ଜିନିଷ ଆରମ୍ଭ କରନ୍ତି ଆଉ ସେ ଜିନିଷ ଆରମ୍ଭ କଲାପରେ ସେମାନେ ତାକୁ କେମିତି କ'ଣ ଭଲରେ ବେପାର ଚାଲିବ ଆଉ ବେପାରର ପ୍ରଥମ ବାଣିଜ୍ୟର ପ୍ରଥମ ଇଏ ହେଲା ଗୋଟେ ଗରାଖ କି ଗୋଟେ ବ୍ୟବସାୟୀ ଯେହେତୁ ଆପଣଙ୍କ ପାଖକୁ ଆସୁଛନ୍ତି ପ୍ରଥମ ହେଲା ତାଙ୍କୁ ଭଲ ବ୍ୟବହାର କରିବା ଆଉ ଆମ ଓଡ଼ିଆ ଭାଷାରେ ଆମ କଥାରେ ଜଣେ ଆମ ଉପରେ ସେତିକି ଭରସା କରି ଆମ ପାଖରୁ ଗୋଟେ ଜିନିଷ ନବାକୁ ଆସଛି ମାନେ ଭଲସେ ନେଉ ସେତିକି ନିର୍ଭରଶୀଳ ହେଉ ଆମ ଉପରେ ଆଉ ଗୋଟେ ବାଣିଜ୍ୟ ଆରମ୍ଭ କରିବା ହେଲେ ପ୍ରଥମତଃ ଆମେ ଗୋଟେ ଜିନିଷକୁ କୋଡ଼ିଏ ଟଙ୍କାରେ କିଣିଲେ ତ ତାକୁ ଆମେ ଯଦି ଆମ ଲାଭ ଅନୁସାରେ କାରଣ ଜିନିଷଟି ଯେଉଁଠୁ ଆଣିଥିବା ଗାଡ଼ି ଭଡ଼ା ଖର୍ଚ୍ଚ ସେ ଖର୍ଚ୍ଚ ଉଠେଇବା ସବୁ ମିଶେଇକି କୋଡ଼ିଏ ଟଙ୍କାାରେ ଜିନିଷ ଯଦି ପଚିଶି ଟଙ୍କାରେ ବିକୁଛେ ତାହେଲେ ସେଟା ଆମର ଲାଭଦାୟକ ରହୁଛି ଆଉ ବ ଯେଉଁମାନେ ବି ଗରାଖ ନେଉଛନ୍ତି ସେମାନଙ୍କ ପାଇଁ ବି ଲାଭଦାୟକ ରହୁଛି କିନ୍ତୁ ଆମେ ଯଦି ଚାହିଁବା ଆମେ ତିରିଶି ଟଙ୍କା କି ପଇଁତିରିଶି ଟଙ୍କାରେ ବିକିବା ତେଣୁ ଏଟା ଦ୍ୱାରା ଆମେ ଅନ୍ୟକୁ ଠକୁଛେ ଆମେ ବେପାର କରୁଛେ ତା ବୋଲି ନୁହେଁ ଯେ କି ଆମେ ଗୋଟେ ବାଣିଜ୍ୟରେ ଅନ୍ୟମାନଙ୍କୁ ଠକାଇବା ଏଗୁଡ଼ା ସବୁ ଗୋଟେ ଭଲ ବ୍ୟବସାୟର ଲକ୍ଷଣ ନୁହେଁ କାରଣ ଜଣେ ବ୍ୟବସାୟୀ ସଦାବେଳେ ଚାହେଁ ମୁଁ ବି ଉନ୍ନତି କରେ ସମସ୍ତେ ମୋ ଜିନିଷମାନ ନେଇ ସିଏ ବି ଉପକୃତ ହୁଅନ୍ତୁ ଆଉ ଆମେ ଉପକୃତ ହେଉ ଆମେ ବଢ଼ିଲେ ଦେଶ ବଢ଼ିବ ଆଉ ବାଣିଜ୍ୟ ଜିନିଷରେ ଗୋଟିଏ ହେଲା ସବୁଠାରୁ ଖରାପ କାମ ବାକି ବାକି ଚିହ୍ନା ଲୋକମାନେ ହି ଅଧିକା ବାକି କରନ୍ତି ଆଉ ବାଣିଜ୍ୟ ଲ ବ୍ୟବସାୟରେ ଯଦି ଚିହ୍ନା ଲୋକମାନେ ବାକି ଏମିତି କରୁଛନ୍ତି ଆଉ ବାକି ହେବା ଦ୍ୱାରା ଆମ ଜିନିଷ ପଇସାଟା ସିନା ଆମେ ଆଣିଲେ ପଇସାଟା ଦେଲେ ଜିନିଷଟି ପୁଣି ଆସିଲେ ଆମେ ପୁଣି ବିକିପାରିବା ଆଉ ଯଦି ପଇସାଟି ନମିଳିବ ଆମକୁ ଆମେ ପୁଣି କିଣିବା କେମିତି କିଣିକାଣି ଘର ପାଖରେ ଦବା କେମିତି ଆଉ ପୁଣି ଆମେ ଲୋନ୍ଫୋନ୍ କରୁଛୁ ତାର କିସ୍ତି ମାସକୁ ମାସ ଶୁଝିବାକୁ ପଡ଼ୁଛି ଏଥିପାଇଁ ବାକି ରଖନ୍ତୁ ନାହିଁ ନଗଦ ପଇସାରେ ବିକ୍ରି କରନ୍ତୁ କମ୍ ଲାଭ ରଖନ୍ତୁ କିନ୍ତୁ ନଗଦ ପଇସାରେ ବିକିଲେ ବହୁତ ଲାଭଦାୟକ ହେବ କାରଣ ବାଣିଜ୍ୟ ଗୋଟେ ଏମିତି ସମ୍ବଳ ଆଦେହରେ ତମେ ବହୁତ ଆଗକୁ ଯିବ ଆଦେହରେ ଯେତେ ବୁଦ୍ଧି ଖର୍ଚ୍ଚ କରିବ ଆଉ ବୁଦ୍ଧି ଖର୍ଚ୍ଚ କଲେ ହିଁ ପଇସା ଖର୍ଚ୍ଚ କରିବ ପଇସା ଖର୍ଚ୍ଚ କଲେ ତମେ ଲାଭ ପାଇିବ ଆଉ ତା ବୋଲି ନୁହଁ ଯେ ଆମେ ପଇସା ଖାଲି ଲୋନ୍ ନେଇ ଆସି ପକେଇଦବା ଦୋକାନଟେ କରିଦେବା କି ଗୋଟେ ସଂସ୍ଥା ଆରମ୍ଭ କରିଦେବା ସେମିତି ହୋଇଯିବ ସେମିତି ହେବନି କାରଣ ବୁଦ୍ଧି ବୁଦ୍ଧି ଲଗେଇବା ଯଦି ଗୋଟେ ବାଣିଜ୍ୟ ଆରମ୍ଭ କରୁଛେ ଆଉ ପଇସା ଲଗେଇଦେଲେ ଖାଲି ହେବନି ତେଣୁ ବୁଦ୍ଧିଫୁଦ୍ଧି ସବୁ ଲଗେଇଲା ପରେ ଗୋଟେ ବାଣିଜ୍ୟ ଆରମ୍ଭ କରିବା ଆଉ ବାଣିଜ୍ୟଟା ଆରମ୍ଭ କଲେ ସେଟା ଆମ ପରିବାରକୁ ଭବିଷ୍ୟତରେ ଖୁସିରେ ରଖିବ ଆଉ ସେ ତାକୁ ଚଳେଇ ପାରିବା ପାଇଁ ଭଲ ଲୋକ ବି ରଖିବାକୁ ପଡ଼ିବ ତେଣୁ ବାଣିଜ୍ୟ ଗୋଟେ ଏମିତିଆ ଜିନିଷ ଯାହା ଲାଭଦାୟକ ବହୁତ ହୋଇଥାଏ